ହଁ ମୁଁ ପୂର୍ଣ୍ଣଚନ୍ଦ୍ର କହୁଥିଲି ହଁ କିଏ ବାୟା କହୁଥିଲେ ଆଜ୍ଞା ଟିକେ ବାୟାକୁ ଫୋନ୍ ଦେବେ ଆପଣ କିଏ କହୁଥିଲେ ଓ ହୋ ଆପଣ ଟିକେ ବ୍ୟାୟାକୁ ଫୋନ୍ ଦିଅନ୍ତୁ ହଁ ବାୟା ହଁ ଆରେ ଅଟୋଟେ ଦରକାର ଥିଲା ମୁଁ ଯାଇଥାନ୍ତି ଟିକେ ଆମର ମାମୁଁ ଘର ପାଖକୁ ଯାଇଥାନ୍ତି ଆମ ଫ୍ୟାମିଲି ସବୁ ଯାଇଥାନ୍ତୁ ଗୋଟିଏ ଭୋଜି ପ୍ରୋଗ୍ରାମ୍ ହେଉଛି ଆମେ ଯାଇଥାନ୍ତୁ ମାମୁଁ ଘର ପାଖକୁ ହଁ ଏଇ କୋଡ଼ିଏ ପଚିଶ କିଲୋମିଟର୍ ଭିତରେ ହେବ ହଁ ଯାଇଥାନ୍ତୁ କ'ଣ ନା ଗୋଟିଏ ଭୋଜି ଥିଲା ଆମର ଫ୍ୟାମିଲି ସବୁ ଯାଇଥାନ୍ତୁ ଚାରି ପାଞ୍ଚ ଜଣ ମେମ୍ବର୍ ଅଛନ୍ତି ଯାଇଥାନ୍ତୁ

ହଁ ତ ଅଟୋ ଖରାପ ଅଛି ମୁଁ କହିଲି ତୁମର ଅଟୋ ଖରାପ ଅଛି ଆଚ୍ଛା ଆଚ୍ଛା କ'ଣ ଖରାପ ହୋଇଯାଇଥିଲା କାଲି ତ ଚାଲିଥିଲା ଅଟୋ ମୁଁ ତ ଦେଖିଥିଲି ମାର୍କେଟ୍ରେ କାଲି ତ ଚାଲିଥିଲା ଆଚ୍ଛା ଆଚ୍ଛା ଇଞ୍ଜିନ୍ ସିଜ୍ ହୋଇଯାଇଛି ଆ ତାହେଲେ ଠିକ୍ ଅଛି ଠିକ୍ ଅଛି ହଁ ହଁ ରଖୁଛି ଫୋନ୍ ରଖୁଛି ହ୍ୟାଲୋ ଅଭୟ ଭାଇ ଆପଣଙ୍କ ଅଟୋ ଫାଙ୍କା ଅଛି ହଁ ମୁଁ ଲି ପୂର୍ଣ୍ଣଚନ୍ଦ୍ର କହୁଥିଲି ହଁ ହଁ ଯେଉଁ ଅଟୋଟା ଟିକେ ଯାଇଥାନ୍ତୁ ମାମୁଁ ଘର ପାଖକୁ ଯାଇଥାନ୍ତୁ ଆମର ତ ଓ ଗୋଟିଏ ଭୋଜିଟା ଥିଲା ପାଞ୍ଚ ଛଅ ଜଣ ମେମ୍ବର୍ ହେବେ ଏ ଗୋଟେ ଅଟୋବାଲାକୁ ଫୋନ୍ କରିଥିଲି ତାଙ୍କର କ'ଣ ଅଟୋ ଖରାପ ଅଛି କୋଡ଼ିଏ ପଚିଶ କିଲୋମିଟର୍ ଭିତରେ ଯିବୁ ହଁ ହଁ ହଁ ଆପଣ ଟିକେ ଜଲଦି ଆସନ୍ତୁ ଆସିଲେ ଆମେ ବାହରିକି ପ୍ରିପେରେସନ୍ ହୋଇ ଯିବୁ ଆଉ ଠିକ୍ ଅଛି ଆଜ୍ଞା ମୁଁ ରଖୁଛି ଭାଇ